ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁଁ ଆକାଶକୁ ଦେଖି ହୁଏ ନାହିଁ ଓ ଆମ ଗାଁରେ ସେହି ବାୟୁ ପ୍ରଦୂଷଣ ନ ଥିବାରୁ ଆମେ ଆମ ଆକାଶକୁ ବହୁତ ସ୍ୱଚ୍ଛ ଥିବାରୁ ଆମେ ତାକୁ ଦେଖିପାରୁ ଓ ତାରା ନକ୍ଷତ୍ର କୁ ଆମେ ଦୁରବିନ ସାହାଯ୍ୟରେ ଦେଖି ପାରିଥାଉ